ହଁ ମୁଁ ଡ୍ରେସ୍ ଦୋକାନୀ କହୁଥିଲି ହଁ ହଁ ଆମର ବାହାର ଦେଶରୁ ଆସୁଛି ସେହି ବମ୍ବେ ଦିଲ୍ଲୀ କଲିକତା ସେ ସବୁ ଦେଶରୁ ଡାଇରେକ୍ଟ ଯାଇକି ମଗାଉଛୁ ଆମର ହଁ ହେଇ ବିଭିନ୍ନ ପ୍ରକାର ଡିଜାଇନ ଆଜିକାଲି ସବୁ ଯେଉଁ ସ୍କିନ ଫିଟିଙ୍ଗ ଉପରେ ଜିନ୍ସ ଉପରେ ଅଛି ଆଉ ଟି ସାର୍ଟ ଉପରେ ବିଭିନ୍ନ ପ୍ରକାର ଅଛି ହଁ ହଁ ବହୁତ ଭେରାଇଟି ଆସୁଛି ଡ୍ରେସ୍ ସବୁ ମୁଁ ଆମ ପର୍ବ ଅନୁସାରେ ବିଭିନ୍ନପ୍ରକାର ଆସୁଛି ସେମିତି ଭେରାଇଟି ନ ରଖିଲେ ହଁ ଏସବୁ ଆମର ଫିକ୍ସ ରହୁଛି ଏଥିରେ ବାର୍ଗିଙ୍ଗ ରେଟ୍ ନାହିଁ ଆମର ସବୁ ଭଲ କ୍ୱାଲିଟି ଜିନିଷ ରହୁଛି ସେଥିରେ ଆମର ଫିକ୍ସ ଯାହାହେଲେ ଆଭରେଜ୍ କମ ସେ କମ ୱାନ ଥାଉଜେଣ୍ଡରୁ ଆରମ୍ଭ କରିକି ସବୁ ଉପରକୁ ଉପରକୁ ଅଛି ଫିପ୍ଟିନ୍ ଥାଉଜେଣ୍ଡ ଅଛି ସେମିତି ଆଗକୁ ଆଗକୁ ଅଛି ବଡ଼ ବଡ଼ ଇଏ ହୁଁ ଲେଡ଼ିସ୍ ମାନଙ୍କର ବିଭିନ୍ନ ପ୍ରକାର ସବୁ ଶାଢ଼ୀ ହେଉ ତାଙ୍କର ସବୁ ଯେଉଁ ଇଏ ସିଏ ବିଭିନ୍ନ ପ୍ରକାର ଅଛି ଡ୍ରେସ୍ ହେଉ ହଁ ହଁ ଟୋଟାଲ୍ ଲେଡ଼ିସ୍ ପାଇଁ ଅଛି ଓହୋ ଆପଣ ଛୋଟ ମୋଟ ଦୋକାନ ଦେଉଛନ୍ତି ଦୋକାନ ଦେବାକୁ ଚାହୁଁଛନ୍ତି କି ଆମର ହୋଲ୍ସେଲ୍ ଆମର ବଡ଼ ଦୋକାନ ତ ସବୁ ବାହାରୁ ମଗାଉଛୁ ଦିଲ୍ଲୀ ବମ୍ବେ କଲିକତା ଇଆଡୁ ସବୁ ଜିନିଷ ଆସୁଛି କିଛି ଅସୁବିଧା ହେବନି ହଁ ଆପଣ ଯଦି ଠିକ ଟାଇମ୍ରେ ନେବେ ଠିକ ଟାଇମ୍ରେ ପେମେଣ୍ଟ ଦେବେ ଆମେ ବି ଆପଣଙ୍କ ଦୁଆରେ ଯାଇକି ପହଞ୍ଚାଇବୁ କିଛି ଅସୁବିଧା ନାହିଁ ସବୁ ସିଷ୍ଟମ ବି ଆମର ଅଛି ଉଁ ଆପଣ ଆସନ୍ତୁ ଥର ବୁଝନ୍ତୁ ଜିନିଷ ଉପରେ ବିଭିନ୍ନ ପ୍ରକାର ଭେରାଇଟି ଅଛି ତା ଉପରେ କେତେ ଯେ ଆସିବ ସବୁ ଜାଣିପାରିବ ହୁଁ ସ୍ପୋର୍ଟସ ଯେଉଁ ପିଲା ଖେଳ ଫେଳ କଥା କହୁଛନ୍ତି ତ ଆଜି କାଲି ଯେଉଁ ପିଲା ଯେଉଁ ସ୍ପୋର୍ଟସ ପାଇଁ ଏକ୍ସରସାଇଜ ପାଇଁ ହୁଁ ଆଜ୍ଞା ଆଜ୍ଞା ହଁ ହେଉ ଗୋଟିଏ କାମ କରନ୍ତୁ ଆପଣ ଆମ ଦୋକାନ ତ ସଦାବେଳେ ଖୋଲା ମାର୍କେଟ ଉପରେ ଦୋକାନ ତୁମେ ଜାଣିଥିବ ଆଉ ଆସିଲେ କଥାବାର୍ତ୍ତା ହେବା ସବୁ କ୍ୱାଲିଟି ଆମେ ଭେରାଇଟି ଯେଉଁ ଭେରାଇଟି ଖୋଜିବେ ବି ପାଇପାରିବେ ଆଜ୍ଞା କ'ଣ କହିଲେ ହଁ ହଁ ନ୍ୟୁ ମଡ଼େଲ ସବୁ ନ୍ୟୁ ମଡ଼େଲ ଜିନିଷ ରଖା ହେଉଛି ସବୁ ଯାହା ଷ୍ଟାଇଲ ଖୋଜିବେ ପ୍ରତ୍ୟେକ ଷ୍ଟାଇଲ ମିଳୁଛି ନା ନ ଓଲ୍ଡ ମଡ଼େଲ ରଖିଲେ ସମସ୍ତଙ୍କର ଲୋକ ବିଭିନ୍ନ ପ୍ରକାର କାହାର କ'ଣ ପସନ୍ଦ କିଏ ଆପଣଙ୍କ ଭଳି ମଡ଼େଲ କହିଲେ କିଏ ଆଉ କ'ଣ ଖୋଜୁଛି ଏଭ୍ରୀବଡ଼ି ଷ୍ଟାଇଲ ବିଭିନ୍ନ ପ୍ରକାର ନ ରଖିଲେ ଦୋକାନ ଚାଲିବ କି କିଛି ନାହିଁ ଆପଣ ଯାହା ଚାହିଁବେ ସବୁ କିଛି ମିଳିବ ଆମକୁ ବି ଭଲ ରେଟ୍ରେ ଦେବୁ ସେଥିପାଇଁ ଚିନ୍ତା କରନ୍ତୁନି ଆସନ୍ତୁ ଥରେ ଦେଖନ୍ତୁ କେମିତି କ'ଣ ହେଉଛି ଥରେ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ମୁଁ କହିଦେଉଛି ହଁ ବଡ଼ ବଡ଼ କଥା ସେ ଆପଣ କହୁଥିବେ ନାହିଁ ଏ ବହୁତ ଗପୁଛି ହେଲେ କାମ ନାହିଁ ଥରେ ନେବେ କିଣିବେ ତା'ପରେ ଦେଖିଲେ ନା ଆମର ସେମିତି ଫଟା ମଟା ଜିନିଷ ଦେବୁନି କି ଆମକୁ ପଦେ କିଏ କହିବନି ଭାଇ ଆମେ ଜିନିଷ ଦେବୁ ଭଲ ପଇସା ନେବୁ ଜିନିଷ ଦେବୁ ହଁ ହଁ ମାର୍କେଟ ଉପରେ ଆମର ଭାରି ଖାଦି ଦୋକାନ ଅଛି ହଁ ହେଉ ଠିକ ଅଛି ମୁଁ ବି ଆସନ୍ତୁ ଦେଖନ୍ତୁ ଆଉ ମନ ପସନ୍ଦର ଜିନିଷ ବାଛି ନିଅନ୍ତୁ